ଏପିଜେ ଅବଦୁଲ୍ କାଲାମଙ୍କ ବିଷୟରେ ମୁଁ ଏକ ପୁସ୍ତକ ପଢ଼ିଥିଲି ସେ ପୁସ୍ତକରେ ତାଙ୍କର ଚୁଟି ଗୁଡ଼ିକ ବହୁତ୍ ଲମ୍ବା ଓ ଅସଜଡ଼ା ଥିଲା ସେ ଅସଜଡ଼ା ଚୁଟିକୁ ନେଇ ସମସ୍ତେ ସମାଲୋଚନା କରୁଥିଲେ ସେହି ସମାଲୋଚନାଟାକୁ ସେ କିଛି ନ ଶୁଣି ସେ ମଧ୍ୟ ସମସ୍ତଙ୍କୁ କହୁଥିଲେ ଯେ ମୁଁ ବହୁତ ଗବେଷଣାରେ ର ରତ ରହୁଅଛି ତେଣୁ ମୋ ଚୁଟି ମୁଁ କେତେବେଳେ କୁଣ୍ଡାଇବାକୁ ସମୟ ପାଏ ନାହିଁ ତେଣୁ ଏହି ଚୁଟି ବାବଦରେ ଯେଉଁ ପୁସ୍ତକରେ ଲେଖା ଥିଲା ସେ ପୁସ୍ତକ ପଢ଼ି ମୋତେ ବହୁତ ହସ ଲାଗିଥିଲା